ସଜାଇ ଥୋଇବା ତାକୁ ପ୍ରତ୍ୟକେ ଦିନ ଅଳ୍ପ ଅଳ୍ପ କରି କିଛି ପାଣି ଦେବାକୁ ପଡିବ ସେଇ ଗଛ ମାନଙ୍କରେ ଗଛ ମାନଙ୍କରେ ପାଣି ଦେବା ସେ ଗଛ ଚାରା ଗୁଡ଼ାକ ଟିକେ ବଡ ହେଇ ଆସିଲା ପରେ ସେ ଚାରା ଗୁଡ଼ାକ ଆମେ ଘାସ ମୂଳରୁ ବାଛିଦେବା ଆଉ କିଛି ସାର କିଣି ଆଣି ତା ମୁଳମାନଙ୍କରେ ଦେବା ସେ ଗଛ ଟି ହୃଷ୍ଟ ପୁଷ୍ଠ ହୋଇ ବାହାରିବ ଆଉ ସେ ଯେଉଁ ଫୁଲ ହେଉ କି ଫଳ ହେଉ ଯାହା ବି ସେ ହେବ ଭାରି ସୁନ୍ଦର ଦେଖା ଯିବ ଆମ ବଗିଚା ଟି ଭାରି ସୁନ୍ଦର ଦେଖାଯିବ ଗଛ ଟି ଛନଛନିଆ ହେଲେ ଫୁଲଟି ବି ଛନଛନିଆ ହେବ ଆମର ଖର୍ଚ୍ଚ ଯାଏ କିଛି ରାସାୟନିକ ସାର ଆମକୁ କିଣିବାକୁ ପଡେ ଆଉ ବିଲ୍ ପାଣି ଯେଉଁ ପକେଇଥାଉ କିଛି ବିଲ୍ ଦେବାକୁ ପଡିଥାଏ ସେତିକି ହୋଇଗଲେ ଆମ ବାଡ଼ି ବଗିଚା ଟି ଭାରି ସୁନ୍ଦର ହୋଇଥାଏ